ହଁ ମାମୁଁ ନମସ୍କାର କେବେ ଆସିବେ ହଁ ହୋଉ ଲକ୍ଷ୍ମୀ ପୂଜାକୁ ଆସିଲେ ଏକାଥରେ କୁମାର ପୂର୍ଣ୍ଣିମା ପାଇଁ ମୋ ପାଇଁ ଡ୍ରେସ୍ ଆଣିଥିବେ ହେରି ନହେଲେ ଡ୍ରେସ୍ ଆଣିବେନି ହଁ ନା ନା ତୁମେ ଆଣିବନି ମୁଁ ମୋତେ ପଇସା ଦେଇଦେବ ମୁଁ ନିଜେ ଆଣିବି ନହେଲେ ମୁଁ ନିଜେ ଯିବି ତୁମ ସାଙ୍ଗରେ ବାଛିକି ଆଣିବି ହଁ ଆସିପାରିବି ହଉ ନା ନାଇଁ ତମେ ଏକାଥରେ ଘରକୁ ଆସିବ ଲକ୍ଷ୍ମୀ ପୂଜାକୁ ସମସ୍ତଙ୍କ ଘରେ ମିଠା ପିଠା ହଁ ହଁ ଯେ ସେଥିପାଇଁ ବି ଆସିବେ ଆଉ ଲକ୍ଷ୍ମୀ ପୂଜା ପାଇଁ ସମସ୍ତ ମାମୁଁ ଘର ଆସୁଛନ୍ତି ମିଠା ପିଠା ସବୁ ଆଣୁଛନ୍ତି ତୁମେ ଆର ପାଳି ଅଳ୍ପ ଆଣିଥିଲ ଭଲ ଲାଗିଲାନି କେତେ କଥା ସବୁ କହିଲେ ତୋ ମାମୁଁ ଘର ଏତିକି କ'ଣ ଆଣିଛନ୍ତି ତୁମେ ଆଣିଲା ବେଳୁ ବେଶୀ ଆଣିକି ଆସିବ ସାଙ୍ଗରେ ପଇସା ନେଇକି ଆସିଥିବ ମୁଁ ନିଜେ ଯାଇକି ଡ୍ରେସ୍ କିଣିକି ଆଣିବି ହଁ ହଁ ଆଉ ଆର ପାଳି ଯେଉଁ ଡ୍ରେସ୍ ଦେଇଥିଲେ ସେଇଟା ଭଲ ଲାଗୁନି ଛୋଟ ପଡ଼ିଲା କପଡ଼ା ଭଲ ନାହିଁ ଆଉ ଟିକିଏ ମୁଁ ନିଜେ ହଁ ହୋଉ ମୁଁ ସେମିତିଆ ଆଉ ପଇସା କମ୍ ଦେବେନି ହଁ ହୋଉ ତୁମେ ଆଣିକି ନିଜେ ପଇସା ନେଇକି ମିଠା ପିଠା ନେଇକି ନିଜେ ଆସିବ ନା ନାଇଁ ତୁମେ ଘରକୁ ଆଗେ ନେଇକି ଆସିବ ତା'ପରେ ଭୁବନ ଯିବା ସେଯାକ ପୁଣି ବୋହିକି ଆଣିବା ନା ହଁ ଭଲ ଅଛନ୍ତି ହଁ ସମସ୍ତେ ଭଲ ଅଛନ୍ତି ମୁଁ ଏଇନେ ବସିକି ପଢ଼ୁଥିଲି ହୋଉ ସାଙ୍ଗମାନେ କହୁଥିଲେ ଡ୍ରେସ୍ ଆର ପାଳି ଭଲ ଆଣିନାହାନ୍ତି ଏଇ ପାଳି ଭଲ ଆଣିବେ ହଁ ହୋଉ ଆମ ଗାଁରେ ଲକ୍ଷ୍ମୀ ପୂଜା ଭଲ ହୁଏ ଆସିବ ଏକାଥରେ ଦେଖିକି ଯିବେ ଆଉ ହଉ

ହଁ ନାଇଁ ହୋଉ ରହୁଛି